ମୁଁ ଗୋଟେ ଚାର୍ଜର୍ କିଣିଥିଲି ଛଅ ଛଅ ମାସ ୱାରେଣ୍ଟି ଥିଲା ଯେମିତି ଛଅ ମାସ ସରିଗଲା ଚାର୍ଜର୍ଟି ବି ଖରାପ ହୋଇଗଲା ମୋର ପଇସା ବର୍ବାଦ ହୋଇଗଲା